ମୋର ପ୍ରିୟ ପୁସ୍ତକ ହେଉଛି ମହାଭାରତ ସେଠି ଯୁଧିଷ୍ଠିରଙ୍କ ଧର୍ମ ବିଷୟରେ ଶିକ୍ଷା କରୁ ଆମେ ଜାଣିଛି ଅର୍ଜୁନଙ୍କର ଅର୍ଜୁନ ହେଉଛନ୍ତି ଜଣେ ମହାନ ବୀର ତାଙ୍କ ବିଷୟରେ ଜାଣିଲେ ଶ୍ରୀକୃଷ୍ଣ ହେଉଛନ୍ତି ଭଗବାନ ସେ ଧର୍ମ ସ୍ଥାପନ ଧର୍ମ ସତ୍ୟ ବିଷୟରେ ସବୁବେଳେ କୁହନ୍ତି ଆଉ ଭୀମ ହେଉଛନ୍ତି ମହାନ ଯୋଦ୍ଧା ଆଉ ଦ୍ରୌପଦୀ ତାଙ୍କ ସହନଶୀଳତା ପାଇଁ ମତେ ବହୁତ ଭଲ ଲାଗନ୍ତି ଦ୍ରୌପଦୀଙ୍କର ସହନଶୀଳତା ଗୁଣଟା ମୁଁ ଶିଖିଛି ମତେ ବହୁତ ଆକର୍ଷଣୀୟ ଲାଗିଛି ମତେ ଭଲ ଲାଗିଛି